ହ୍ୟାଲୋ ହଁ ସାର୍ ଭଲ ଅଛନ୍ତି ହଁ ସାର୍ ଆଉ ସାର୍ କ'ଣ କ'ଣ ଆପଣଙ୍କ କ'ଣ କ'ଣ ରହିବ ସାର୍ କେମିତି ହଁ ଠିକ୍ ଅଛି ସାର୍ ମୋ ପାଇଁ ଗୋଟେ ୱିଦଆଉଟ୍ ସୁଗର୍ ୱାଲା ଟି କରିଦେବେ ଆଉ ମୋ ୱାଇଫ୍ ଆସିଛନ୍ତି ତାଙ୍କ ପାଇଁ ଗୋଟେ ଲେମନ୍ ଟି କରିଦେବେ ନାହିଁ ନାହିଁ ସାର୍ ଆକ୍ଚୁଆଲି ମୁଁ ମୋ ୱାଇଫ୍ ସହିତ ଅଛି ମୋତେ ଗୋଟେ ୱିଦଆଉଟ୍ ସୁଗର୍ ୱାଲା ଗୋଟେ ଟି କରିଦେବେ ଆଉ ମୋ ୱାଇଫ୍କୁ ମୋ ୱାଇଫ୍କୁ ଗୋଟେ ଲେମନ୍ ଟି କରିଦେବେ ହଁ ଲେମନ୍ ଟି ଆଉ ହଁ ପାଣି ଆଗରେ ପାଣିଟା ଦେଇ ଦେବେ ତା'ପରେ ଚା'ଟା ପିଇଁବୁ ହଁ ସାର୍ ଶୁଣିବେ ଆପଣ କିଛି ଚା' ଯେଉଁ କହିଲେ ତା'ସହିତ କିଛି ସୁଗର୍ ଫ୍ରି ବାଲା କିଛି ପ୍ରିପେୟାର୍ କରିପାରିବେ ନା ବିସ୍କୁଟ୍ କ'ଣ ଅଛି ନା କ'ଣ କିଛି ସ୍ନାକ୍ସ କିଛି ଆଉ ସାର୍ ଯେଉଁ ଲେମନ୍ ଟି କହିଲେ ତା'ର ଦାମ୍ କେତେ ରହିବ ସାର୍ ସାର୍ ମୋ ପାଇଁ ୱିଦଆଉଟ୍ ସୁଗର୍ ୱାଲା ଗୋଟେ ଟି'ର ଆବଶ୍ୟକ ସାର୍ ଆଉ ମୋ ୱାଇଫ୍ ପାଇଁ ହଁ ହଁ ବିନା ଚିନି ୱାଲା ଆଉ ମୋ ୱାଇଫ୍ ପାଇଁ ଲେମନ୍ ଟି ଗୋଟେ ଆଉ ହଁ ସାର୍ ଆଉ ଆକ୍ଚୁଆଲି ମୁଁ ଆପଣଙ୍କୁ ଟିକେ କିଛି କହିବାର ଥିଲା ସାର୍ ମୁଁ ଆପଣଙ୍କ ଦୋକାନ ଯେତେବେଳେ ଏ ଦୁଇ ମାସ ତଳେ ଆସିଥିଲି ସାର୍ ଆଉ ମୁଁ ଥରେ ଆସିଥିଲି ହଁ ମୁଁ ଆପଣଙ୍କ ଦୋକାନ ଥରେ ଚା' ପିଇଁକି ଯାଇଥିଲି ମୋତେ ଆପଣଙ୍କ ଦୋକାନ ବହୁତ ଭଲ ଲାଗିଲା ସାର୍ ହଁ ସେତେବେଳେ ମୋର ଯୁ ଦେହଟା ସେତେ ଖରାପ ନଥିଲା ସେତେବେଳେ ମୁଁ ସୁଗର୍ ୱାଲା ଟି ପିଇକି ଯାଇଥିଲି ଯେଉଁ ଚିନି ୱାଲା ଟି ବହୁତ ଆପଣଙ୍କ ଯୁ ଦୋକାନରେ ଯୁ ଚାହା ଥିଲା ଆଉ ଯୋ ସ୍ନାକ୍ସ ଥିଲା ସବୁ ପୁରା ଏକ୍ସିଲେଣ୍ଟ ଆଉ ହାଇଜେନିକ୍ ମଧ୍ୟ ଥିଲା ସାର୍ ମୁଁ ଆପଣଙ୍କ ଦୋକାନ ଦେଖିକି ବହୁତ ଖୁସି ହେଇ ଯାଇଥିଲି ସାର୍ ହଁ ହଁ ସାର୍ ଏଇ ଦୁଇଟା ଯାକ ମୋର ସାର୍ ୱାଇଫ୍ ପାଇଁ ଗୋଟେ ଯୁ ଆମର ଟପ୍ ବିସ୍କୁଟ୍ଟା ଦେଇ ଦେବେ ଆଉ କିଛି ଆଉ କିଛି ମିକ୍ସଚର୍ କିଛି ବ୍ରେଡ଼୍ ଫ୍ରେଡ଼୍ କିଛି ରହିବ କେକ୍ ରହିବ ଠିକ୍ ଅଛି ଆଉ ଯୁ ଆମର ଆଉ କିଛି କେକ୍ ରହିବ କି କେକ୍

ଠିକ୍ ଅଛି ହଉ ସାର୍ ମୁଁ ଯାହା ଅର୍ଡ଼ର କରିଦେଲି ତାହା ଆମ ଟେବୁଲ୍ରେ ପହଞ୍ଚାଇଦେବେ ଟେବୁଲ୍ରେ ଟିକେ ଦେଖାଇ ଦେବେ ତ

ଠିକ୍ ଅଛି ଠିକ୍ ଅଛି ଧନ୍ୟବାଦ ସାର୍